ମୁଁ ମୋର ଜୀବନରେ ବାଣିଜ୍ୟକୁ ବହୁତ ପସନ୍ଦ କରିଥାଏ ଯାହା ହେଉଛି ଚାଷ କାର୍ଯ୍ୟ ଏହା ଦ୍ଵାରା ମୁଁ ମୋର ଭରଣ ପୋଷଣ କରୁଛି କିଛି ଫସଲକୁ ମୁଁ ନିଜେ କ୍ଷୁଦ୍ର ଚାଷୀମାନଙ୍କୁ ବିକ୍ରି କରି ଏବଂ ଅଧିକାଂଶ ଫସଲ ଫସଲକୁ ଟ୍ରାକ୍ଟର ମାଧ୍ୟମରେ ସରକାରଙ୍କ ମଣ୍ଡିକୁ ବିକ୍ରୟ କରାଇପାରୁଛି ଯଦି ମୋର କିଛି ଅସୁବିଧା ହେଲା ଜଣେ ମଧ୍ୟମ ଲୋକଙ୍କୁ ନିଜ କାର୍ଯ୍ୟରେ ରଖି ତାକୁ ବ୍ୟବସାୟ ଉପରେ ପ୍ରୋତ୍ସାହନ କରାଉଛି